ଆମ ରାଜ୍ୟରେ ଆଦିବାସୀମାନଙ୍କର ମୁଖ୍ୟ ବୃତ୍ତି ହେଉଛି ଜଙ୍ଗଲ ଜାତୀୟ ଦ୍ରବ୍ୟ ସଂଗ୍ରହ କରିବା ଯାହାକି ଝୁଣା ଜଙ୍ଗଲକୁ ଯାଇ ଝୁଣା ଆଣିବା ମହୁ ଆଣିବା ପତ୍ର ତୋଳିକି ଆଣିବା ତା'ପରେ କାଠ ଯାଇକି ଆଣିବା କାଠ ଯାଇକି ଆଣିକି ବାହାରେ ଯେମିତି ବେପାର କରିବି ଓ ପତ୍ର ଆଣିକି ଖଲି ବନାଇକି ବାହାରେ ଯେମିତି ଦେବା ତାଙ୍କର ପାରମ୍ପରିକ ଆଦିବାସୀର ହେଉଛି କର୍ତ୍ତବ୍ୟ ଯେମିତି ତାଙ୍କେ ଯିବେ ଜଙ୍ଗଲକୁ ଯାଇକି ହଁ କାଠ ବି ଲୋଡ଼୍ କରିକି ଆଣି ମାର୍କେଟ୍ ଆଣିକି ବୁଲାଇକି ତାଙ୍କେ ବିକିପାରିବେ ବିକିପାରନ୍ତି ଓ ତାଙ୍କେ ଯେମିତି ଝୁଣା ହଳଦୀ ବି ଯାଇକି ତାଙ୍କେ ଆଣନ୍ତି ହଳଦୀ ଆଉ ସପୁରୀ ମଧ୍ୟ ଲଗାଇକି ତାଙ୍କେ ସପୁରୀ ମଧ୍ୟ ବ୍ୟବସାୟ କରନ୍ତି ତାଙ୍କର ବହୁତ ତାଙ୍କ ଚାଷ ବାସ ମଧ୍ୟ ବହୁତ ବହୁତ ଆମ ରାଜ୍ୟରେ ଆଦିବାସୀ ହିଁ ଭଲ ଚାଷ ବାସ କରିଥାନ୍ତି ଯେମିତିକି ତାଙ୍କେ ବହୁତ ଉତ୍ତୀର୍ଣ୍ଣ ମଧ୍ୟ ହୋଇଥାନ୍ତି ଆଦିବାସୀ ହିଁ ଭଲ ଉତ୍ତୀର୍ଣ୍ଣ କରିଥାନ୍ତି ଓ ତାଙ୍କର ପାରମ୍ପରିକ ଯେମିତି ଝୁଣା ବହୁତ ଝୁଣା ହଳଦୀ କାଠ ପତ୍ର ବହୁତ ସଂଗ୍ରହ କରନ୍ତି କେନ୍ଦୁପତ୍ର ମଧ୍ୟ ତୋଳିକି ତାଙ୍କେ ବ୍ୟବସାୟ କରୁଛନ୍ତି ଆଉ ତାଙ୍କର ଭଲ ବି ଭଲ ବ୍ୟବସାୟ ଚାଲିଛି ଯେମିତିକି ତାଙ୍କେ ମାଣ୍ଡିଆ ବି ଲଗାଇକି ତାଙ୍କେ ନିଜେ ନିଜେ ମାଣ୍ଡିଆ ଲଗାଇକି ତାଙ୍କେ ନିଜେ କୋଟିକି ଯେମିତି ତାଙ୍କେ ଖାଇପାରିବେ ସେ ମାଣ୍ଡିଆ ଦ୍ୱାରା ପେଜ କରିକି ସେ ମାଣ୍ଡିଆରେ ବି ତାଙ୍କର ଜୀବନଶୈଳୀ ଚାଲିଛି ଯେମିତି ଆମ ରାଜ୍ୟରେ ବହୁତ ସଂଖ୍ୟାର ଆଦିବାସୀ ଅଛନ୍ତି ଯେମିତି ନିୟମଗିରି ପାହାଡ଼ରେ ମଧ୍ୟ ଆଦିବାସୀ ଅଛନ୍ତି କେତେକ ପରିବାର ଅଛନ୍ତି ସେଠି ମଧ୍ୟ ଭଲ ଯେ ବସ ବାସ କରୁଛନ୍ତି ଲୋକମାନେ ଯେମିତି ଆସୁଛନ୍ତି ନିୟମଗିରି ଯାଇକି ଭଲ ଭଲ ସାମାନ କାଠ ବହୁତ ବହୁତର ଦ୍ୱାରା କାଠ ପତ୍ର ଧରିକି ତାଙ୍କେ ପତ୍ର ହଳଦୀ ଧରିକି ଯେମିତି ଆସିକି ବ୍ୟବସାୟ ମାର୍କେଟ୍ରେ କରୁଛନ୍ତି